ହ୍ୟାଲୋ ଆପଣ ତିର୍ତ୍ତୋଲ ମାଉସୀ ମା' ରେଷ୍ଟୁରାଣ୍ଟରୁ କହୁଛନ୍ତି ଆମ ମୁଁ ଘରେ ଅଠର ତାରିଖ ଦିନ ଏକ ପାର୍ଟି ପୋଗ୍ରାମ୍ ଅଛି ଆମର ପୋଗ୍ରାମ୍ରେ ଚାଳିଶରୁୁ ପଚାଶ ଲୋକ ଆସିବେ ତେଣୁ ଆପଣଙ୍କ ରେଷ୍ଟୁରାଣ୍ଟର ଖାଇବାଟା ଟିକେ ଭଲ ଏବଂ ସ୍ୱାସ୍ଥ୍ୟକର କମ ତେଲ ମସଲାରେ ଭଲ ଖାଦ୍ୟ ଆପଣ ତିଆରି କରନ୍ତି ଏବଂ ଆମ ପରିବାରରେ ବି ଆପଣଙ୍କ ଦୋକାନକୁ ଆପଣଙ୍କ ହୋଟେଲକୁ ଯାଆନ୍ତି ତେଣୁ ଆପଣଙ୍କ ହୋଟେଲଟା ଏକ ନାମୀ ଦାମୀ ହୋଟେଲ ଅଟେ ଆମେ ଚାଳିଶ ପ୍ରକାର ଚାଳିଶ ପ୍ରକାର ଚାଳିଶରୁ ପଚାଶ ଜଣ ଲୋକ ଖାଇବେ ଆମ ସାଧା ପନ୍ଦରଟା ଖଣ୍ଡେ ଦରକାର ସାଧାରେ ନିହାତି ଅରୁଆ ଦେବେ ପ୍ଳେନ୍ ଡାଲି ଦେବେ ଚିପ୍ସ ଦେବେ ଆଉ ମିକ୍ସ ତରକାରୀ କିଛିଟା ଦେବେ ଏବଂ ଅନ୍ୟାନ୍ୟ ଆପଣ ସାଧା ଉପରେ ଦେବେ ଏବଂ ଆମିଷ ମିଲ୍ ମାଛ ମିଲ୍ ପନ୍ଦରଟା ଦରକାର ମାଛ ମିଲିଲେ ଆପଣ ମାଛ ଦୁଇ ପିସ୍ ଲେଖା ଦେବେ ପ୍ରତି ମିଲ୍ର ଏବଂ ଚିପସ୍ ଦେବେ ଅନ୍ୟାନ୍ୟ ଅନ୍ୟାନ୍ୟ ଆଇଟମ୍ ସବୁ ଦେବେ ଏବଂ ସବୁ ଅନ୍ୟାନ୍ୟ ଆଇଟମ୍ ଦେବେ ଏବଂ ଭଲ ଦେବେ ଏବଂ ମଟନ ମିଲ୍ କିଛିଟା ଦରକାର କୋଡ଼ିଏଟା ଖଣ୍ଡେ ମଟନ ମିଲ୍ ଦରକାର ଦଶ ମଟନ ମିଲ୍ ଦଶଟା ଦରକାର ଏବଂ ମଟନ ଏବେ ଟିକେ ସୁଲଭ ମୂଲ୍ୟରେ ଆଉ ଆପଣଙ୍କ ଡେଲିଭରି କରିବାର ଡେଲିଭରି ହେଇପାରିବ ତ ଏବଂ ଡେଲିଭରି କରି ମୁଁ ଆପଣଙ୍କୁ ପଇସା ଫୋନ ପେ'ରେ ପଠାଇଦେବି ଆଉ ଆମେ ତ ପଚାଶ ପଚାଶ ଜଣଙ୍କ ପାଇଁ ମିଲ୍ ମଗାଉଛୁ ତେଣୁ ଆପଣଙ୍କ ଡିସକାଉଣ୍ଟ ତ କିଛି ଅଫର୍ ଥିବ ନିଶ୍ଚୟ ଆମ ପାଇଁ ଏବଂ ଆପଣଙ୍କୁ ଡିସକାଉଣ୍ଟ କରି ମୋତେ ଆମାଉଣ୍ଟ ହ୍ଵାଟ୍ସ ଆପ୍ କରିଦିଅନ୍ତୁ ଏହି ନମ୍ବରରେ ଏବଂ ମୁଁ ଆପଣଙ୍କୁ ଆପଣଙ୍କ ଫୋନ ପେ ଜରିଆରେ ଆପଣଙ୍କ ଆକାଉଣ୍ଟକୁ ପଇସାଟା ଟ୍ରାନ୍ସଫର୍ କରିଦେବି ଆଉ ଆପଣଙ୍କ ଖାଦ୍ୟ ତ ବହୁତ ବଢ଼ିଆ ଆମ ମୁଁ ମଣିଜାରୁ କହୁଛି ମଣିଜା ଆରେ ବି ରେଷ୍ଟୁରାଣ୍ଟ ଅଛି କିନ୍ତୁ ଆପଣଙ୍କ ରେଷ୍ଟୁରାଣ୍ଟଟା ବହୁତ ବଢ଼ିଆ ଅଟେ ଏବଂ ଆପଣଙ୍କ ଖାଦ୍ୟ ସ୍ୱାସ୍ଥ୍ୟକର ଅଟେ ତେଣୁ ମୁଁ ଆପଣଙ୍କ ହୋଟେଲରୁ ଖାଇବା ମଗାଉଛି ଆପଣ ଯାହା ଡିସକାଉଣ୍ଟ କରି ମିଲ୍ଟା ପଠାଇ ଡେଲିଭରି କରିଦେବେ ଆଉ ରଖୁଛିି